ଆମ ଅଞ୍ଚଳରେ କହିବାକୁ ଗଲେ ହୋଲି ଦୀପାବଳି ଦୁର୍ଗାପୂଜା ଲକ୍ଷ୍ମୀପୂଜା ସବୁ ପାଳନ ହୁଏ କିନ୍ତୁ ମୋତେ ସବୁଠୁ ବହୁତ ଭଲଲାଗେ ହୋଲି ତେଣୁ ହୋଲି ଦିନ ରଙ୍ଗ ଟିକିଏ କିଣି ମୁହଁରେ ମାସ୍କ୍ଫାସ୍କ ଲଗେଇ ସାଙ୍ଗମାନଙ୍କ ସାଙ୍ଗରେ ଯାଇକି ହୋଲି ଖେଳର ମଜା ଟିକିଏ ଅଲଗା ଦୀପାବଳି ମଧ୍ୟ ଆମେ ପାଳନ କରୁ ଯେହେତୁ ଆମେ ହିନ୍ଦୁ ଲୋକ ସନାତନ ଧର୍ମ କରିଥିଲେ ରାମ ବନବାସରୁ ଫେରିଥିଲେ ସେଇଦିନଟିକୁ ଦୀପାବଳି ବୋଲି ପାଳନ କରାଯାଉଛି ସମସ୍ତଙ୍କ ଓଡ଼ିଆ ପରିବାର ପୂରା ଭାରତବର୍ଷରେ ସମସ୍ତଙ୍କ ଘରେ ଦୀପାବଳି ଦିନ ଦେଖିବାକୁ ପାଇବେ ଯେ ଦୀପ ଜଳୁଥିବ ନିଶ୍ଚିନ୍ତ ରୁପେ ଏଇଟା ସବୁଠିଁ ହୁଏ ଦୀପ ଜଳୁଥିବ ପିଲାମାନେ ଲୋକମାନେ ମଧ୍ୟ ରାତିରେ ଏଁ ଯାହାକୁ କୁହନ୍ତି ବାଣ ମଧ୍ୟ ଫୁଟାନ୍ତି ବାଣ ଫୁଟେଇ ବହୁତ ଖୁସି ମନେ ମନେ ଖୁସି ଖୁସି ଅନୁଭବ କରନ୍ତି ଆଉ ରହିଲା ଦୁର୍ଗାପୂଜା କଥା ଦୁର୍ଗାପୂଜା ସାରା ଭାରତବର୍ଷରେ ସବୁ ଜାଗାରେ ହୁଏ ଦୁର୍ଗାପୂଜା ଯେଉଁଦିନ କଥାରେ ଅଛି ରାବଣ ଯେତେବେଳେ ମରିଥିଲା ସେଇ ଦିନକୁ ଦୁର୍ଗାପୂଜା ବୋଲି କୁହାଯାଉଛି

ଦୁର୍ଗାପୂଜା ଦୁର୍ଗାପୂଜାରେ କହିବା ପାଇଁ ଗଲେ ତାକୁ ଦଶହରା ଦଶହରା ପାଖାପାଖି ଆମର ଏଠି ଦଶଦିନ ପର୍ଯ୍ୟନ୍ତ ହୁଏ ଦଶଦିନ ମଧ୍ୟରେ ସବୁଦିନ ଦଶଦିନ ପର୍ଯ୍ୟନ୍ତ ଠାକୁରଙ୍କ ଠାକୁରଙ୍କ ପାଖରେ ଦୁର୍ଗାମା'ଙ୍କ ପାଖରେ ସବୁଦିନ ମନ୍ତ୍ର ପାଠ ହୁଏ ଭୋଗ ହୁଏ ଏବଂ ଶେଷଦିନ ରାତିରୁ ମାଆଙ୍କର ଭଷାଣି କରାଯାଏ କେବଳ କାରଣ ସକାଳ ହେବା ପୂର୍ବରୁ ମାଆଙ୍କ ମୁହଁ କେହି ଦେଖିବେନି ରାତିରେ ମାଆଙ୍କୁ ଭଷାଣି କରିଦିଅନ୍ତି ଏଇ ଭଳି ଆମ ଅଞ୍ଚଳରେ ହୋଲି ଦୀପାବଳି ଦୁର୍ଗାପୂଜା ବିଭିନ୍ନ ପ୍ରକାରର ସାଂସ୍କୃତିକ ଧର୍ମ ପର୍ବ ପାଳନ କରାଯାଏ ଏହାର ମହତ୍ତ୍ୱ ମଧ୍ୟ ବହୁତ ରହିଛି ଦୁର୍ଗାପୂଜାର ମହତ୍ତ୍ୱ ରହିଛି ଦୀପାବଳୀର ରହିଛି ହୋଲିର ରହିଛି ଏହାର ସବୁର ମହତ୍ତ୍ୱ ଆମ ପୁର୍ବ ଦେବାଦେବୀଙ୍କ ଦେବାଦେବୀଙ୍କ ଠାରୁ ଜଡ଼ିତ ଅଛି